ଆମ ପାଖରେ ପ୍ରାୟ ସବୁ ସମୟରେ ବିଜୁଳି ରହିଥାଏ ବା ସବୁ ଘଣ୍ଟା ରହିଥାଏ ବିଜୁଳି କଟା ଯୋଗୁଁ ଖରା ଦିନରେ ବିଜୁଳି କାଟିବା ଦ୍ୱାରା ଆମକୁ ଅଧିକ ଗରମ ଲାଗିଥାଏ ଆଉ ଗରମ ଲାଗିବା ଦ୍ୱାରା ଆମେ ସମ୍ଭାଳି ପାରୁନଥାଉ କରେଣ୍ଟ ଥିବା କରେଣ୍ଟ ଥିଲେ ଆମେ ଫ୍ୟାନ୍ କିମ୍ବା ଏ ସି କୁଲର୍ ଲଗାଇକି ରହି ରହିପାରୁ ବର୍ଷା ଦିନରେ ଅଧିକ ବିଜୁଳି ବ୍ୟବହାର ନହେଲେ ମଧ୍ୟ ଚଳିବ କିନ୍ତୁ ଖରାଦିନ ଖରା ଦିନରେ ଅଧିକ ବିଜୁଳି ଅଧିକ ବିଜୁଳି ଦରକାର ବର୍ଷା ଦିନରେ ବିଜୁଳି କାଟିଲେ ମଧ୍ୟ କମ୍ ବିଜୁଳିରେ ଚଳି ହୁଏ ବା କେତେ କମ୍ ଘଣ୍ଟାରେ ମଧ୍ୟ ରହିପାରୁ କମ୍ ଘଣ୍ଟା ବିଜୁଳି ରହିଲେ ମଧ୍ୟ ଆମେ ରହିପାରୁ ବିଜୁଳି କାଟିବା ଦ୍ୱାରା ଆମର ଗରମ ଦିନରେ ଅଧିକ ଅଧିକ ଗରମ ଲାଗିଥାଏ ସେଥିପାଇଁ ଆମର ପ୍ରଭାବିତ ହୁଏ ଲାଇଫ୍ କରେଣ୍ଟ ନଥିଲେ ବା ବିଜୁଳି ନଥିଲେ ବିଜୁଳି ବିଜୁଳି ଆମକୁ ଖରାଦିନେ ବହୁତ ଦରକାର ଦରକାର ବିଥାଏ କିମ୍ବା ବର୍ଷା ଦିନ ଶୀତ ଦିନ ମଧ୍ୟରେ ଅଳ୍ପକାର କରେଣ୍ଟ ବା କେତେ ଘଣ୍ଟା ମଧ୍ୟରେ ବି କରେଣ୍ଟ ଥିଲେ ଚଳିବ କିନ୍ତୁ ଖରାଦିନରେ ଅଧିକ କରେଣ୍ଟ ଦରକାର କରେଣ୍ଟ ଆମକୁ ମୋବାଇଲ ଚାର୍ଜ କରିବାରେ ମଧ୍ୟ ସାହାଯ୍ୟ କରେ ଅନ୍ୟ କୌଣସି କାମରେ ମଧ୍ୟ ସାହାଯ୍ୟ କରିଥାଏ ଆଜିକାଲି ମେସିନ୍ ମାନଙ୍କରେ ମଧ୍ୟ ବିଜୁଳି ହିଁ ସବୁ କାମ କରୁଛି ବା କାର୍ଯ୍ୟ କରୁଛି ଏହା କାର୍ଯ୍ୟ କରିବା ଦ୍ୱାରା ଆମକୁ ବହୁତ ଭଲ ଲାଗୁଛି କିମ୍ବା ମାତ୍ର ଆମକୁ ଖରା ଦିନରେ ବିିଜୁଳି କାଟିଦେଲେ ବା କେତେ କମ୍ ଘଣ୍ଟା ଥିଲେ ଆମକୁ ପ୍ରଭାବିତ ହେଉଛି ଏହାଦ୍ୱାରା ଆମକୁ କରେଣ୍ଟ ଦରକାର ବା ଶୀତ ଦିନେ କମ୍ କରେଣ୍ଟ ଦରକାର